ଏବେ ବର୍ତ୍ତମାନ ଏବଂ ଆଗକାଳ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି ଆଜିକାଲି ଯେଉଁ ସବୁ ସାମଗ୍ରୀ ଆସିଲାଣି ଆଗକାଳରେ ସେ ସବୁ କିଛି ନଥିଲା ଏବଂ ଆଜିକାଲି ମିକ୍ସଚର୍ ଗ୍ରାଇଣ୍ଡର୍ ଗ୍ୟାସ୍ ସିଲିଣ୍ଡର୍ ଏବଂ ଓଭାନ୍ ସବୁ ଜିନିଷ ହାତ ପାହାନ୍ତାରେ ପହଞ୍ଚିଗଲାଣି ଏବଂ ଆଗକାଳରେ ସେ ସବୁ କିଛି ଜିନିଷ ନଥିଲା ଆମେ କୌଣସି କରିବାକୁ ହେଲେ ଆମକୁ ବହୁତ କଷ୍ଟ ପଡ଼ୁଥିଲା କିନ୍ତୁ ଏବେ ଏହା ବହୁତ ସହଜ ଏବଂ ସରଳ ହୋଇଗଲାଣି ଆଗକାଳରେ ମସଲା ବାଟିବାକୁ ହେଲେ ଆମେ ଶିଳରେ ବ୍ୟବହାର କରୁଥିଲେ କିନ୍ତୁ ଏବେ ଏହା କିଛି ନାହିଁ ଏବେ ଆମେ ସହଜରେ ମସଲା ବାଟିବାକୁ ହେଲେ ଗ୍ରାଇଣ୍ଡର୍ ବ୍ୟବହାର କରୁଛୁ ଆଗକାଳରେ ଚୂଲିର ବ୍ୟବହାର କରୁଥିଲେ ଏବେ ଗ୍ୟାସ୍ ସିଲିଣ୍ଡର୍ର ଲୋକମାନେ ବ୍ୟବହାର କରୁଛନ୍ତି ଆଗକାଳଠାରୁ ଏବେ ଯୁଗ ବହୁତ ବଦଳିଗଲାଣି ଏବେ ଲୋକମାନେ ତାଙ୍କର ଆବଶ୍ୟକତା ପୂରଣ କରି ପାରୁଛନ୍ତି ଅତି ସହଜରେ ସବୁ କିଛି କାର୍ଯ୍ୟ କରି ପାରୁଛନ୍ତି